ପଶୁ ଆମେ ଗାଈ ଛେଳି ସବୁ ରଖିଥାଉ ସେମାନଙ୍କୁ ଠିକ୍ ସମୟରେ ତାଙ୍କର ଖାଇବା ପିଇବା ଦେଉ ଗାଈମାନେ ଆଜିକାଲି ସବୁ ଗାଈ ଗାଧୋଇବା ଗରମ ସେମାନଙ୍କ ଘରେ ଯେଉଁଠାରେ ରଖୁ ଗୁହାଳରେ ତାଙ୍କୁ ଆମର ସବୁ ତ ଏବେ ସିଷ୍ଟମ୍ ହେଇଗଲାଣି ଗାଇ ଗୁହାଳରେ ବି ଫ୍ୟାନ୍ ଲାଗୁଛି ମଶା ଧୂପ ଲଗାଉ ମଶା ତ ପ୍ରବଳ ହେଉଛି ମଶା ଧୂପ ଲଗାଉ ନହେଲେ ଝୁଣା ଧୁଆଁ ଲଗେଇ କତା ଧୁଆଁ ଲଗିବ ସନ୍ଧ୍ୟାବେଳେ ଆଉ ଗା ଛେଳିମାନଙ୍କୁ ବି ମଶା ଡାଉଁସ ଖାଇଯାନ୍ତି ସେମାନେ ଏଁ ତାଙ୍କୁ ଇଏ କରୁ ଗୁହାଳ ସବୁବେଳେ ତିନି ଟାଇମ୍ ଗୋବର କଢ଼ାକଢ଼ି ସେଗୁଡ଼ାକ ସଫାସଫି ହୁଏ ଆ ତାଙ୍କୁ ପରିଷ୍କାର ପରିଚ୍ଛନ୍ନ ତାଙ୍କୁ ଗାଧୋଇବା ତାଙ୍କ ଖାଇବା ପରିଷ୍କାର କରି ତାଙ୍କୁ ଖାଇବା ପିଇବା ଦେବା ତିନି ଟାଇମ୍ ତାଙ୍କୁ ଆମ ଘରେ ବି ଲୋକ ଅଛନ୍ତି ସବୁ ବାପା ଦାଦା ଏମାନେ ଅଛନ୍ତି ସେମାନେ ବି ସାହାଯ୍ୟ କରୁଛନ୍ତି ଆମ ଖାଇବାକୁ ଦେଇ ଦେଲୁ କି ବାପା ଦାଦା ସବୁ ନେଇକି ଗାଈ ଗୋରୁ ଗାଧୁଆ ପାଧୁଆ କରିଦେଲେ ଗୁହାଳ ସଫା କଲାବେଳେ ବି ସେମାନେ ସାହାଯ୍ୟ କରନ୍ତି ସବୁ ପାଣିଫାଣି ସିଷ୍ଟମ୍ ଟିୱେଲ୍ ଅଛି ସବୁ ପାଣି ପାଇପ୍ରେ ଆଣିକରି ତାକୁ ସବୁ ଗୁହାଳକୁ ଧୁଆଧୁଇ କରି ସଫା କରୁ ଛେଳି ବି ଓ ଗାଈ ସବୁ ବାହାରକୁ ଯାଆନ୍ତି ଘାସ ଚରିବା ପାଇଁ ଘାସ ଚରିକରି ଆସନ୍ତି ଗୁହାଳ ସେଇ ସମୟରେ ସଫାସଫି କରିକିରି ପରିଷ୍କାର କରିଦେଲେ ପବନ ଗୁହାଳ ବାଜିଲା ଜୀବାଣୁ କିଛି ହେବେନି ଗାଈଗୋରୁ ପୁଣି ଆସିକରି ଚରିକରି ରହିଲେ ତା'ପରେ ଖରାଦିନେ ବି ପ୍ରବଳ ଗୋରୁ ଗରମ ହୁଏ ଫ୍ୟାନ୍ ତ ଲାଗିଛି ଗାଈ ସବୁ ଗାଧାନ୍ତି ଆଉ ଛେଳି ବାହାରକୁ ଚରିବା ପାଇଁ ଯାଆନ୍ତି ଚରିକରି ଆସିକରି ଗୁହାଳେ ବନ୍ଧା ହୁଅନ୍ତି ଯେତେ ସମୟ ସେମାନେ ଗଲେ ସେହି ସମୟରେ ଆମେ ତ ଧ୍ୟାନତା ସବୁ ସଫା କରିଦେଉ ଗୁହାଳରେ ବାହାର ପବନ ବାଜିଲେ ସେଗୁଡ଼ାକ ଜୀବାଣୁ ହେବେନି ଏଁ ଗାଈ ଗୋରୁଙ୍କ ଯତ୍ନ ତାଙ୍କ ଖାଇବା ପିଇବାରେ ଯତ୍ନ ତାଙ୍କୁ ମଶା ଡାଉଁସ କେମିତି ଲାଗିବନି ଧୂଆଁ ଲଗିଆ ହବ ଅ ଗାଈ ତାଙ୍କ ଝରକା ଯେଉଁ ଥାଏ ସବୁ ଗୁହାଳର ସେ ଝରକା ଯଦି ସନ୍ଧ୍ୟାବେଳୁ ବନ୍ଦ କରିଦେଲେ ମଶା ବି ଏତେ ପଶନ୍ତିନି ତା' ଚାରିପଟ ବି ଆମେ ଗୁହାଳ ଚାରିପଟ ଘାସ କୁଟା ଏଗୁଡ଼ାକ ଆମେ ରଖୁନୁ ଯେ ମଶା ଡାଉଁସ ଗୋରୁଙ୍କୁ ବେଶୀ ଖାଇବେ ସେ ଗୁଡ଼ାକ ବି ଆମେ ପରିଷ୍କାର ପରିଚ୍ଛନ୍ନ କରିକିରି ରଖିଥାଉ ଯେହେତୁ ଆମେ ପଶୁ ପାଳିଛୁ ତାଙ୍କ ପାଇଁ ପରିଷ୍କାର ପରିଚ୍ଛନ୍ନ ଟିକିଏ ଦାୟିତ୍ୱ ନେଇକି କରିବାକୁ ପଡ଼େ ଆଉ